ଭାରତରେ ଅନେକ ସଂସ୍କୃତି ଓ ପରମ୍ପରା ରହିଛି ଏବଂ ତାହା ଅତ୍ୟନ୍ତ ମୁଖ୍ୟ ଓ ଗୁରୁତ୍ୱପୂର୍ଣ୍ଣ ଅଟେ ଅନ୍ୟ ସହିତ ସଂସ୍କୃତିରେ ତୁଳନାାରେ ଭାରତ ସଂସ୍କୃତି ଓ ପରମ୍ପରା ଅତ୍ୟନ୍ତ ଭିନ୍ନ ଆମ ଗ୍ରାମଗୁଡ଼ିକରେ ଅନେକ ମନ୍ଦିର ଦେଖାଯାଏ ସେଇ ମନ୍ଦିର ଗୁଡ଼ିକରେ ପାଣ୍ଠି ବା ସଂଗ୍ରହ କରି ଆମେ ମନ୍ଦିରର କାମ ବା ପ୍ରତିଷ୍ଠା କରିଥାଉ